ହେଲୋ

ଆଜ୍ଞା ନାଇ ନାଇ ଆକ୍ଚୁଆଲି ଆମର ଏଠି କଲେଜ ପିଲା କଲେଜ ଷ୍ଟୁଡେଣ୍ଟ୍ଙ୍କ ପାଇଁ କିଛିଟା ଫାସିଲିଟି ଅଛି ତ ଆପଣଙ୍କ ପାଇଁ କିଛିଟା ଡିସ୍କାଉଣ୍ଟ ହୋଇ ପାରିବ ପ୍ରଥମେ ଆପଣ ଆସିକି ଦେଖନ୍ତୁ ସବୁ ସବୁ କିଛି ଫାସିଲିଟି ଆମର ରହିଛି ଯେମିତିକି କଷ୍ଟମର୍ମାନଙ୍କ ପାଇଁ ସେ ଅଲଗା ଆମର ଷ୍ଟୁଡେଣ୍ଟ୍ମାନଙ୍କ ପାଇଁ ଅଲଗା ରହିଛି ତ ଆମର ତ ଏଠି କଷ୍ଟମର୍ମାନଙ୍କ ପାଇଁ ଆଉ ଷ୍ଟୁଡେଣ୍ଟ୍ମାନଙ୍କ ପାଇଁ ଫିପ୍ଟିରୁ ସିକ୍ସଟି ପରସେଣ୍ଟ ରହିଛି ଆଜ୍ଞା ତ ଆପଣ ଆସିଲେ ସବୁ କିଛି ଜାଣି ଯିବେ ଆଚ୍ଛା ତ ଆପଣଙ୍କୁ ଫିପ୍ଟି ପରସେଣ୍ଟର ଡିସ୍କାଉଣ୍ଟ ମିଳିଯିବ ଯେମିତି ଯେ କୌଣସି ପ୍ରାଇସ୍ ହଣ୍ଡ୍ରେଡ୍ ରୁପିଜ୍ ହେଉ ତ ସେଇଟା ଆମେ ଫିପ୍ଚି ରୁପିଜ୍ରେ ଦେବା ପାଇଁ ଚେଷ୍ଟା କରିବୁ ଆଜ୍ଞା ଆଜ୍ଞା ଆମେ ଷ୍ଟୁଡେଣ୍ଟ୍ମାନଙ୍କ ପାଇଁ କିଛି ଅଲଗା ଫାସିଲିଟି ରଖିଛୁ ନିଜ ତରଫରୁ ରେଷ୍ଟୁରାଣ୍ଟ ତରଫରୁ ଷ୍ଟୁଡେଣ୍ଟ୍ମାନଙ୍କ ପାଇଁ କିଛି ଆମେ ଅଲଗା ଡିସ୍କାଉଣ୍ଟ୍ ଯୋଉଟାକି କଷ୍ଟମର୍ମାନଙ୍କ ପାଇଁ ନାହିଁ ନାଇଁ ନାଇଁ ନାଇଁ ସେମିତି କିଛି ନାଇ ସେମିତି ଆମେ ଯେମିତି ଆମେ କଷ୍ଟମର୍କୁ ଯେମିତି ଆମେ ଦେଉଛୁ ସେମିତି ଆପଣଙ୍କୁ ବି ଦେବୁ ନାଇଁ ନାଇଁ ମା ନାଇଁ ମାଡାମ୍ ଆମର ସେମିତି କିଛି ବି ନାହିଁ ଆମେ ସମସ୍ତଙ୍କୁ ସମାନରେ ଦେଖୁଛୁ ଯେମିତି କଷ୍ଟମର୍ ଆସୁଛନ୍ତି ସେଇ ହିସାବରେ ଆମେ ଷ୍ଟୁଡେଣ୍ଟ୍ଙ୍କୁ ଦେଖୁଛୁ ଆଉ ସେମାନଙ୍କ ପାଇଁ ଆମେ ଯେମିତି ରେସିପିର କରଉଛୁ ଷ୍ଟୁଡେଣ୍ଟ୍ମାନଙ୍କ ପାଇଁ ବି ସେଇ ରେସିପି ସେମ୍ ସେମ୍ ଷ୍ଟାଇଲ୍ରେ ଆମେ କରୁଛୁ ଏଥିରେ ଡିଫରେଣ୍ଟ କି ଏଥିରେ ଡିଫରେଣ୍ଟ କିଛି ନାହିଁ ଠିକ୍ ଅଛି